ଆମ ଦୈନନ୍ଦିନ ଜୀବନରେ ଯେପରିକି ନିଜେ ହସ୍ତଶିଳ୍ପୀ ଗୁଡ଼ାକ ଅଛନ୍ତି ଯାହା ବନେଇ ପାରନ୍ତି ଯେମିତି ବଢ଼େଇ ମାନେ ଆଠରୁ ଦଶ ଦିନ ଭିତରେ ଗୋଟେ ରଥକୁ ତିଆରି କରିଦେଇ ପାରନ୍ତେ ଯାହା ଯେମିତିକି ତାଙ୍କ ହାତ ଇଏରେ ବନେଇ ପାରନ୍ତି ଆଉ ଏମିତି ବି ଅଛନ୍ତି ଯେମିତି ବଢ଼େଇ ମାନେ ଘରୋଇ ଖଟ କବାଟ ଯାହା ବିି ବନେଇ ଥାଉଛନ୍ତି ଯେମିତିକି ଚିତ୍ରରୁ ଦେଖିକି ହାତରେ ବନେଇ ଦେଇପାରନ୍ତି କେତେ ସହଜରେ ତାଙ୍କ ଇଏରୁ ଆଉ ଯେମିତି କୁମ୍ଭାର ମାଟିହାଣ୍ଡି ମାଟିରେ ବି ତିଆରି କରିକି ପୁରା ଚିକ୍କଣ କରିକି ମାଟିହାଣ୍ଡି ଗୁଡ଼ାକଥା ରଖିଦେଇ ଥାଉଛନ୍ତି ଏମିତି ସବୁ ଅଛି ଯାହା ହାତରେ ତିଆରି ନିଜେ ଯେମିତିକି ଶାଢ଼ୀ ବି ବୁଣା ଚାଲିଛି ହସ୍ତ ଯେମିତି ହାତରେ ହେଉଛି ତନ୍ତୀମାନେ ସମସ୍ତେ ତା'ର ସବୁ ସିଲେଇ କରିକି ରଖି ଦେଇ ଥାଉଛନ୍ତି ଫେର୍ ଏମିତି ଅଛି ଯେମିତି ମିସ୍ତ୍ରୀ ଘରୋଇ କାର୍ଯ୍ୟକ୍ରମରେ ସବୁ ଲାଗି ଥାଉଛନ୍ତି